ମୁଁ ଯେବେ ସ୍କୁଲରେ ପାଠ ପଢ଼ୁଥିଲି ସେତେବେଳେ ଏକ ଗୀତ ଶୁଣିଥିଲି ସେହି ଗୀତଟିର ନାମ ହେଲା ନିସ୍ୱ କର ହେ ବିଶ୍ୱ ବିହାରୀ ଏହି ଗୀତଟି ମୋତେ ସେତେବେଳେ ଶୁଣିବାକୁ ଭଲ ଲାଗିଲା ସବୁବେଳେ ମୁଁ ମନେମନେ ଗାଉଥାଏ ତାହାପରେ ମୋ'ର ଇଛା ହେଲା ଗୀତ ଗାଇବା ପାଇଁ